ମୁଁ କାର୍ଯ୍ୟ କରିବା ସମୟରେ ବହୁତ୍ କିଛି ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେଇଚେଁ ଯେନ୍ଟାକି ମୁଇଁ ସ୍କୁଲ୍ରେ ପଢ଼୍ଲା ସମୟରେ ଗୋଟେ ଆମର୍ ବିଜ୍ଞାନ୍ମେଳା ହେଇଥିଲା ବିଜ୍ଞାନ୍ମେଳାରେ ଗୁଟେ ପ୍ରୋଜେକ୍ଟ୍ କରବାର୍ଲାଗି ମୁଇଁ ଭାଗ୍ ନେଇଥିଲି ସେନୁ ସାର୍ମାନେ କହିଥିଲେ ଯେ ଓଡ଼ିଆରେ ସବ୍କେ ବୁଝାବାର୍ଲାଗି ପଡ଼୍ବା ସେଥିର୍ଲାଗି ମୁଇଁ ଗୋବର୍ ଗ୍ୟାସ୍ ପ୍ଲାନ୍ କରିକିରି ସେଥିର୍ ବିଷୟରେ ଓଡ଼ିଆରେ ମୁଇଁ ପ୍ରିପେୟାର୍ ହେଇକି ଯାଇଥିଲି ଆମର୍ ସ୍କୁଲ୍କେ ଯେ ସେନେ ମୁଇଁ ଜାନ୍ବାର୍ଲାଗି ପାଇଲି ଯେ ସେନେ ସାର୍ମାନେ କହିଲେ କି ବଡ଼୍ କଲେକ୍ଟର୍ ଅଫିସର୍ମାନେ ଆସ୍ବେ ସେନୁ ତମ୍କୁ ଓଡ଼ିଆରେ ନାଇଁ କହିକିରି ଇଙ୍ଗ୍ଲିଶ୍ରେ କହିବାକେ ପଡ଼୍ବା ସେଥିର୍ଲାଗି ଇଙ୍ଗ୍ଲିଶ୍ରେ ଏବେକା ପାଁଚ୍ ଦଶ୍ ମିନିଟ୍ ହଉ ଟିକେ ପ୍ରିପେୟାର୍ ହ ମୁଇଁ ଭାବ୍ଲି କି ମୁଇଁ ତ ଓଡ଼ିଆରେ ପ୍ରିପେୟାର୍ ହେଇଚେଁ ଇଙ୍ଗ୍ଲିଶ୍ରେ କେନ୍ତି ଦେବି ହେଲେବି କହେବାର୍ଲାଗି ଚେଷ୍ଟା କଲି ଆଉ ସେନୁ ପାଞ୍ଚ୍ ଦଶ୍ ମିନିଟ୍ ଭିତ୍ରେ ଯାହା ପ୍ରିପେୟାର୍ ହେଇଥିଲି ଚ୍ୟାଲେଞ୍ଜ୍ର ସହିତ ଦେଖେଇଦେବି ବୋଲି ମୋର୍ ମନେ ଗୋଟେ ଆଶାର ଜାଗ୍ରତ କଲି ନାଇଁ କାରେ ବଲି ମୁଇଁ ମନା ନାଇଁ କଲି ଆଉ ଓଡ଼ିଆରେ ଭୁଲି ଯାଇକିରି ଇଙ୍ଗ୍ଲିଶ୍ରେ ସେନୁ ଦଶ୍ ମିନିଟ୍ ଯେନ୍ ପ୍ରିପେୟାର୍ ହେଇଥିଲି ସେନେ ଲାଗିକିରି ମୁଇଁ ଗୋବର୍ ଗ୍ୟାସ୍ ପ୍ଲାନ୍ ବିଷୟରେ କହେଲି ଆଉ ସେନୁ ମତେ ଇଙ୍ଗ୍ଲିଶ୍ରେ ଯେନୁ କହେଲି ଯେନ୍ କଲେକ୍ଟର୍ ଅଫିସ୍ର ସେମାନେ ଆସିଥିଲେ ସେନୁ ହଉ ବହୁତ୍ ଭଲ୍ ହେଇଛେ ବୋଲିକରି କହେଲେ ସେ ସମୟଟା ମତେ ଚ୍ୟାଲେଞ୍ଜ୍ ଲେଖେନ୍ ଲାଗ୍ସି